ନୃତ୍ୟ ଲୋକମାନଙ୍କୁ ବହୁତ ସୁସ୍ଥ ରଖେ କାରଣ ଲୋକମାନେ ଯେତେବେଳେ ନୃତ୍ୟ କରନ୍ତି ତାଙ୍କ ଶରୀରରେ ସବୁ ଅଙ୍ଗ କାମ କରିବାକୁ ଲାଗେ ଯେପରିକି ହାତ ଗୋଡ଼ ମୁଣ୍ଡ ପେଟ ଇତ୍ୟାଦି ଇତ୍ୟାଦି ସବୁ ନୃତ୍ୟ କଲେ ମଧ୍ୟ ବହୁତ ଏକ୍ସରସାଇଜ୍ ଅଛି ଦେହ ଖରାପ ହେଉଥିଲେ ଯଦି ଦେହ ଖରାପ ହେଉଥିବ ନୃତ୍ୟରେ ବହୁତ ରୋଗ ଏ ସିଏ ବହୁତ ମାନେ କିଛି ଭଲ ହୋଇପାରିବ କିଛି ପରସେଣ୍ଟ୍ ଭଲ ହେଇପାରିବ ତାଙ୍କ ନୃତ୍ୟ ଏକ୍ସ ନୃତ୍ୟ ଯାହା ଏକ୍ସରସାଇଜ୍ ସେହିଭଳିଆ ଏବଂ ଝାଳ ବୋହିଲେ ଭଲ ନୃତ୍ୟରେ ଲୋକମାନେ ବହୁତ ଖୁସି ବି ହୁଅନ୍ତି କାରଣ ଯେବେ ଗୋଟେ ଡାନ୍ସ ପୋଗ୍ରାମ୍ ହେଉ କିମ୍ବା ସ୍କୁଲ୍ ହେଉ କିମ୍ବା କଲେଜ୍ ହେଉ ଯେବେ ଆମେ ନୃତ୍ୟ କରୁ ବହୁତ ଲୋକ ବହୁତ ଲୋକ ତଳେ ଦେଖୁଥିବେ ଆମେ ଉପରେ ଡାନ୍ସ କରୁଥିବୁ ସେମାନେ ତାଳି ମାରୁଥିବେ ଆମକୁ ବହୁତ ଖୁସି ଲାଗେ ଆଉ ଆମେ ଯେବେ ଡ୍ୟାନ୍ସ କରିସାରିଲା ପରେ ଯଦି ଆମେ କିଛି ସେଥିରେ ଫାର୍ଷ୍ଟ କି ସେକେଣ୍ଡ୍ କି ଥାର୍ଡ଼ ହୋଇଥାଉ ଆମକୁ ମଧ୍ୟ ପ୍ରାଇଜ୍ ଦିଆଯାଏ ପ୍ରାଇଜ୍ ରେ ଆମେ ବହୁତ ଖୁସି ଅନୁଭବ କରୁ ଆଉ ବହୁତ ଲୋକଙ୍କ ଭିତରେ ଆମେ ଥାଉ ଆଉ ବହୁତ ଭଲ ଲାଗେ ଆମକୁ ନୃତ୍ୟ କରିବାକୁ